ମୋ କ୍ଷେତେ ଆମ ଗାଁ ଗହଳିମାନଙ୍କରେ ଚାଷ କରିବା ପାଇଁ ଉଠା ଜଲ ସେଚନ କରାଯାଇଥାଏ ଏବଂ କା ପାଖରେ ପୋଖରୀର ସୁବିଧା କି କେନାଲ୍ର ସୁବିଧା ସେଠୁ ସେ ପାଣି ଆଣିକି ତା ଚାଷ ଜମିରେ ପକାଇ ଥାଏ ଏବଂ ଏମିତି କରି ସବୁ ଚାଷ କରାଯାଏ ଆମ ଗାଁ ଗହଳି ସାଇଡ଼୍ରେ ତ ଜଲ ସେଚନ ଭଲ ହୁଏ ଜଳରେ ଭଲ ଦେଖ୍ ରେଖ୍ କରିବା ସହିତ କିଛି ସାରଫାର ଦବା ପାଇଁ ପାଣିର ଆବଶ୍ୟକତା ସବୁଠାରେ ହୋଇଥାଏ ଓ ଆମ ଗାଁ ଗହଲି ସାଇଡ଼୍ରେ ଯେଉଁ ବୋରିଂ ବୋରିଂ ଯେଉଁ ନା ନଳକୂପ ଖନନ କିଛି ଇତ୍ୟାଦି ଯେଉଁ ରେ ନଳ ଆଣି ଆମେ ପାଣି ଜମିରେ ପକେଇ ଥାଉ ତ ସେଥିପାଇଁ ଚାଷ ଭଲ ବି ହୋଇଥାଏ କିଛି ଧାନ ଧାନ ଅଧିକ ମୂଲ୍ୟରେ ମିଳିଥାଏ ଏବଂ ଯେତେ ଆମେ ଧାନ ବୁଣି ଥାଉ ତାଠୁ କିଛି ବେଶୀ ମାତ୍ରାରେ ଆମକୁ ମିଳିଥାଏ ଆଉ ସେଥିପାଇଁ ସବୁ ଲୋକମାନଙ୍କର ସୁବିଧା ଅସୁବିଧା ସେଟା ଜାଣି ହୁଏ କିଛି ଲୋକ ନିଜ ତ ନଲକୂପ ଉଠା ଜଳସେଚନ କି କେନାଲ୍ ପୋଖରୀ ଇତ୍ୟାଦି ତାଙ୍କ ସହଯୋଗ ହୋଇପାରେ ନାଇଁ ତେଣୁ ସେ କିଛି ବ୍ୟବସ୍ଥା କରି ଥିବେ ତାଙ୍କ ଜମିର ସାଇଡ଼୍ରେ କୂପ ଇତ୍ୟାଦି ମଟର୍ଫଟର୍ରୁ ପାଣି ଆଣି ତାଙ୍କ ଜମିରେ ପକେଇ ଥାଏ